ହିନ୍ଦୁ ଲୋକମାନେ ମନ୍ଦିରରେ ପୂଜା କରନ୍ତି ତା'ପରେ କୀର୍ତ୍ତନ କରନ୍ତି ଭାଗବତ କରନ୍ତି ରାମାୟଣ କରନ୍ତି ଆଉ ଆମର ଚର୍ଚ୍ଚରେ ରବିବାର ଦିନ ଖ୍ରୀଷ୍ଟିୟାନ୍ ମାନେ ପ୍ରାର୍ଥନା କରନ୍ତି ତା'ପରେ ପଞ୍ଜାବୀ ଲୋକମାନେ ଦରଗା କରନ୍ତି ଆହୁରି ମସଜିଦ୍ ରେ ମୁସଲିମ୍ ମାନ ପ୍ରାର୍ଥନା କରନ୍ତି ଏକତ୍ର ହେଇକିରି ଗୁରୁ ଗୁରୁଦ୍ୱାରରେ କୀର୍ତ୍ତନ କରନ୍ତି ଇତ୍ୟାଦି ଆହୁରି ତାଙ୍କମାନେ ବହୁତ କିଛି କରି କରନ୍ତି